ମୁଁ ଅନୁଭବ କରେକି ଏଠାରେ ଉପଲବ୍ଧ ସ୍ଵାସ୍ଥସେବା ସମ୍ବଳ ଯେପରିକି ଡାକ୍ତରଖାନା ପରିସ୍କାର ୱାଡ଼ ଅନ୍ୟ ଚିକିତ୍ସାକେନ୍ଦ୍ର ଅମ୍ଳଜାନ ଔଷଧ ଦୋକାନ ଆମ ଅଞ୍ଚଳରେ ରହୁଥିବା ବାସିନ୍ଦା ଚାହିଦା ପୁରାଣ କରିବାରେ ସକ୍ଷମ ନୁହେଁ କାରଣ ଏଠାରେ ଆସୁଥିବା ସାଧାରଣ ବାସିନ୍ଦା କେବେବି ଏଠିକାର ପରିସ୍କାର ପରିଚ୍ଛନତା ଉପରେ ସନ୍ତୁଷ୍ଟ ନଥାନ୍ତି କାରଣ ଏଠାରେ ଥିବା ସ୍ଵାସ୍ଥ୍ୟ ସମ୍ଭାଧିଅ ଭିତିଭୂମି କିମ୍ବା ଏଠାରେ ଥିବା ବିଶେଷଜ୍ଞ କିମ୍ବା ପରିମେଳ ବ୍ୟବସ୍ଥା ଚିକିତ୍ସା ଏସବୁ ରେ ଲୋକମାନଙ୍କର ସନ୍ତୁଷ୍ଟ ଭାବ ନାହିଁ କାହିଁକିନା ଏଠାରେ ଅସୁବିଧାର କାରଣ ହେଉଛି ଯେଉଁ କାମକୁ ପାଞ୍ଚଟି ଲୋକ କରିବା କଥା ସେଇଠି କେବଳ ଗୋଟେ ଲୋକକୁ ନେଇ କାମ କରାଯାଉଅଛି ଯାହା ଫଳରେ କି ସେହି କାର୍ଯ୍ୟ ସଠିକ୍ ଭାବରେ ହେଇପାରୁ ନାହିଁ ଡାକ୍ତରଖାନାରେ ମେସିନାରି ସୁବିଧା ବି ସଠିକ୍ ଭାବରେ ନାହିଁ ଯେତିକି ପରିମାଣରେ ଜିନିଷ ରହିବା କଥା ସେ ମଧ୍ୟ ନାହିଁ ଯେଉଁଠାରେ ଯେତିକି ଲୋକ ରହି କାମ କରିବା କଥା ସେସବୁ ସୁବିଧା ବି ନାହିଁ ସବୁ ସୁବିଧା ଯଦି କରାଯାଇ ପାରନ୍ତା ତାହେଲେ ଲୋକମାନେ ମଧ୍ୟ ଖୁସି ହୋଇ ପାରନ୍ତେ ତୋ ଏଠାରେ ସୁପରଭିଜନ ବି ଆବଶ୍ୟକ ଏଠାରେ ଭିତିଭୂମିର ସୁଦୃଢ଼ତା ଉପରେ ଧ୍ୟାନ ଦବାବି ଆବଶ୍ୟକ ସଫିସେଣ୍ଟ ଜିନିଷ ରହିବା ବି ଆବଶ୍ୟକ ଆଉ କାମ କରୁଥିବା କର୍ମଚାରୀ ମାନଙ୍କର ମନଭାବ ସେବା ମନଭାବ ରହିବା ବି ଆବଶ୍ୟକ ସେମାନଙ୍କୁ ସୁଦୃଢ଼ତା ଦବାପାଇଁ ଲୋକସମ୍ବଳ ଯେଉଁଠି ଯେତିକି କର୍ମଚାରୀ କାମ କରିବାକଥା ସେତିକି କର୍ମଚାରୀ କୁ ଦିଆଗଲେ କାମବି ସଠିକ୍ ଭାବରେ ହେଇପାରିବ ଓ ଯେତିକି ସମୟ କାମ କରିବା କଥା ସେତିକି ସମୟ କର୍ମଚାରୀ କୁ କାମ କରିବା ପାଇଁ ଦିଆଗଲେ ଓ ସୁପରିଚାଳନା କରାଗଲେ ଭଲଭାବରେ କାମ ଭଲଭାବରେ ସ୍ଵାସ୍ଥ୍ୟସେବା ଲୋକମାନେ ପାଇପାରିବେ ଓ ସଫାସୁତୁରା ଉପରେ ବହୁତ ବଡ଼ ଧ୍ୟାନ ଆମକୁ ଦେବା ଆବଶ୍ୟକ ଏହାଦ୍ଵାରା ସ୍ଥାନୀୟ ବାସିନ୍ଦା ସୂଚାରୁ ରୂପେ ସ୍ଵାସ୍ଥ୍ୟସେବା ପାଇ ପାରିବେ